ଆଚ୍ଛା ଆମ ଦୈନନ୍ଦିନ ଜୀବନରେ ନୃତ୍ୟ ମଧ୍ୟ ଅଭାଙ୍ଗି ଭାବେ ଜଡ଼ିତ କାରଣ ଏହି ଯେଉଁ ନୃତ୍ୟ ବିଭିନ୍ନପ୍ରକାର ନୃତ୍ୟକୁ ମଧ୍ୟ ବିଭିନ୍ନ ସମ୍ପ୍ରଦାୟ ବିଭିନ୍ନ ଜାତିର ବର୍ଗର ଧର୍ମର ନିର୍ବିଶେଷରେ ବିଭିନ୍ନପ୍ରକାର ଲୋକ ଏଠାକୁ ଆସିପାରନ୍ତି ଆଉ ଏହି ଯେଉଁ ନୃତ୍ୟକୁ ସମସ୍ତେ ଉପଭୋଗ କରନ୍ତି ଏଇଥିପାଇଁ ସେମାନଙ୍କ ଭିତରେ କିଛି ଆନନ୍ଦ ଦେଇଥାଏ ଆଉ ନୃତ୍ୟ ଯେଉଁଠି ହୋଇଥାଏ ସେଇଠି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଲୋକ ଏଠାକୁ ଆସିପାରନ୍ତି ତେଣୁ ଏଇଟା ମଧ୍ୟ ସମ୍ପ୍ରଦାୟର ଭାବନାକୁ ଏଇଟା ଦୁରେଇ ଏଇଟା ତାଙ୍କ ଭିତରେ ଗୋଟେ ଏକାକି ଭାବ ଗୋଟେ ଜାଗ୍ରତକରେ ଆଉ ଏହି ଯେଉଁ ନୃତ୍ୟ ମଧ୍ୟ ବିଭିନ୍ନ ସମୟରେ ନୃତ୍ୟକୁ ମଧ୍ୟ ପ୍ରୋତ୍ସାହ ଦେବା ଆବଶ୍ୟକ ଏଇଥିପାଇଁ ଯେ ନୃତ୍ୟ ଲୋକମାନଙ୍କୁ ଏକାଠି କରି ରଖିବାର ଏକ ବଡ଼ ମାଧ୍ୟମ ହୋଇ ଆସିଛି ତେଣୁ ଯେତେବେଳେ ନୃତ୍ୟ ମଧ୍ୟ ନୃତ୍ୟର ମଧ୍ୟ ବିଭିନ୍ନ କଳା ବିଭିନ୍ନ ସଂସ୍କୃତି ମଧ୍ୟ ପରିପୃଷ୍ଟ ହୋଇଥାଏ ତେଣୁ ଯେତେବେଳେ ନୃତ୍ୟ ଯେତେବେଳେ ସମ୍ପାଦନ କରାଯାଏ ସେଇଟାକୁ ଅ ଆମ ଦେଶର ଆମ ଜାତିର ଆମ ଓଡ଼ିଶାର ଯାଜପୁରର ବିଭିନ୍ନପ୍ରକାର ଲୋକମାନେ ଏଠାକୁ ଆସିକି ଏଠାରେ ଉପଭୋଗ କରିଥାନ୍ତି ଆଉ ତାଙ୍କ ଭିତରେ ଆନନ୍ଦ ହୁଏ